ମୋ'ର ପିଲାଦିନ ବହୁତ ଭଲ ଥିଲା ମୁଁ ଏବେ ସେ ପିଲାଦିନ କଥା ମନେ ପକାଉଛି ପିଲାଦିନେ ସାଙ୍ଗ ମାନେ ଆମେ ସାଙ୍ଗ ହୋଇ ଖେଳୁ ଖରା ବେଳିଆ ଘରେ ଡାକୁଥିବେ ଖରା ହେଉଛି ଘରକୁ ଆସେ ଆମେ ଘରକୁ ନ ଯାଇ ସାଙ୍ଗମାନେ ଯାଇ ଆମ୍ବ ପାରୁ ପାଚିଲା ଆମ୍ବ ଗୋଟାଇବୁ ଆଉ ବୁଲିବୁ ଆମ୍ବ ତୋଟାରେ ଆଉ ପୋଖରୀ ଆଡ଼େ ଗାଧୋଇ ଯିବୁ ପୋଖରୀ ନାଳ କେନ୍ଦୁ ଗୋଟେଇ ଯାଉ କୋଳି ନାଳ ଆଡ଼େ ହୋଇଥାଏ କୋଳି ଆଣିବାକୁ ଯାଉ ଆଉ ଖେଳୁ ସନ୍ଧ୍ୟା ରାତି ନ ଟା ଦଶ ଟା ପର୍ଯ୍ୟନ୍ତ ସନ୍ଧ୍ୟା ବେଳୁ ଖେଳିବୁ ଯେ ନ'ଟା ଦଶଟା ହୋଇଯିବ ଘରେ ଖୋଜୁଥିବେ ଡାକୁଥିବେ ତଥାପି ଆସୁନଥିବୁ ଆଉ ବାପା ପାଟି କରନ୍ତି ବହୁତ ବେଳେବେଳେ ବାହାର କବାଟ ପକେଇ ଦିଅନ୍ତି ହେଲେ ଆମେ ଖେଳିବୁ ଏତେ ଖୁସି ଲାଗେ ଭଲ ଲାଗେ ସାଙ୍ଗ ମାନେ ସାଙ୍ଗ ମାନଙ୍କ ଘରେ ଯାଇକି ରହୁ ଭୋଜି କରୁ ଯାଇକି ବିଲ ଆଡ଼େ ଭୋଜି କରୁ ଭୋଜି ରାନ୍ଧି ଆସେନି ସେମିତି ସେ କଞ୍ଚା ହୋଇଯାଇଥିବ ସେ ଚାଉଳ ସିଝି ନ ଥିବ ଏମିତି ଖାଇଦେଉ ମାଜିବୁ ନିଜେ

ଆଉ ବୁଲିବୁ ସ୍କୁଲ ପଛପଟ ହୋଇଥିବ ସୂର୍ଯ୍ୟମୁଖୀ ସେ ଆଡ଼େ ଯିବୁ ଦେଖି ସ୍କୁଲ ପାଖରେ ଗୋଟେ ନାଳ ଥିଲା ସେ ନାଳ ଆଡ଼େ ଯିବୁ ପାଣି ଦେଖିବୁ ସେଇଠୁ ଗୋଡ଼ି ଆଣୁ ସେଇ ଯେଉଁ ଗୋଡ଼ି ଆଣି ଛେଚି ମୁରୁଜ କରୁ ମୁରୁଜ ପକେଇବୁ ଆମେ ଜହ୍ନି ଓଷା କରୁ ଆଉ ବୁଲିବୁ ପୂରା ସବୁଆଡ଼େ ସେ ଜଙ୍ଗଲ ଆଡ଼େ ଯାଉ ଜଙ୍ଗଲ ଆଡ଼େ ମହୁଲ ହୋଇଥିବ ମହୁଲ ଆଣିକି ଆସୁ ଆଉ ପତ୍ର ଆଣନ୍ତି ସାଙ୍ଗମାନେ ଯା'ନ୍ତି ପତ୍ର ଆଣିବା ଜଙ୍ଗଲରେ ମୁଁ ବି କିଛି ଜାଣି ନଥାଏ ମୁଁ ବି ତାଙ୍କ ସହିତ ଯାଇଥାଏ ଜଙ୍ଗଲକୁ ପତ୍ର ଆଣେ ଆମ ଘରେ ମୋ ପଛେ ପଛେ ଯାଇଥାନ୍ତି ଖୋଜି କୁଆଡେ ଗଲା ହଜି ଗଲା କି କଣ ଏବେ ବି ମୁଁ ପିଲାବେଳର କଥା ମାନେ ପକାଉଛି ମୋତେ ବହୁତ ଭଲ ଲାଗୁଛି ସବୁବେଳେ ମୁଁ ମନେ ପକାଉଛି ପିଲାବେଳ କଥା